ଦଶ ପାଞ୍ଚ ଦୁଇହଜାର ଚବିଶ ପନ୍ଦର ପାଞ୍ଚ ଦୁଇହଜାର ପଚିଶ ପନ୍ଦର ଛଅ ଦୁଇହଜାର ଚବିଶ ପନ୍ଦର ସାତ ଦୁଇହଜାର ପଚିଶ ପନ୍ଦର ତିନି ଦୁଇହଜାର ଚବିଶ ପନ୍ଦର ସାତ ଦୁଇହଜାର ତେଇଶ